ଏହିଟା କଣ ସାଗରୀ ଫୁଲ ଦୋକାନ ଲାଗିଛି ହେଉ କଣ କଣ ଫୁଲ ରଖିଛନ୍ତି ନା ଆଗକୁ ଗଣେଷ ପୂଜା ଆସୁଛି ତ ସେଥିପାଇଁ ମୋର ଫୁଲ ଦରକାର ଥିଲା ଟଗର ମାଳାର କେତେ ରଖିଛନ୍ତି କି ରେଟ୍ ଆଉ ଗୋଲାପ କୁସୁମ କଣ ଏତେ ରହୁଛନ୍ତି ସବୁବେଳେ ଟିକେ ଫୁଲ ଦରକାର ହେଲେ ତୁମ ଠାରୁ ନେଉଛୁ ଆଉ ଆଉ ଟିକେ କମାଇଦିଅ ନ ରେଟ୍ କମ ଟିକେ କଲେ ସିନା ସାଙ୍ଗମାନଙ୍କୁ କହିବି ବଲେ ସାଙ୍ଗମାନେ ଆସିବେ ତୁମ ଦୋକାନରୁ ଆଉ ଟିକେ କଣ ନେବି ଆଉ ଟିକେ ବିକ୍ରି ହେବାର ତୁମର୍ ନୁ ତଥାପି ବି କେତେ ଟଙ୍କା କାଟିବେ ଆଉ କଣ ନୂଆ ଫୁଲ ଆସିଛି କି କାହିଁ କାହିଁଟା ଗେଣ୍ଡୁ ମାଳଟା କେତେ ନେଉଛ ମାଳତି କେତେ ଆଉ ସେ ଗୋଲାପ ଫୁଲ ପୁଷ୍ପାଞ୍ଜଳି ଦେବା ଲାଗି କେତେ ଟଙ୍କା

ହୁଁ କଣ ଫୁଲର କଣ ଏତେ ପଇସା ଟିକେ କମାଉନ ହେଉ ନାହିଁ ଗଣେଶ ପୂଜା ଅଛି ଏହିନେ ଆଉ ଦଶ ଦିନ ଗଣେଶ ପୂଜା ଦିନ ମୋତେ ଦେବ ହଁ ମୁଁ ଫୁଲ ନାଁ କହୁଛନ୍ ମଲ୍ଲି ଦଶଟା ମଲ୍ଲି ଫୁଲ ଦଶଟା କୁସୁମ ଦୁଇ କୁସୁମ ଫୁଲ ଦୁଇ ମାଲ୍ ଗେଣ୍ଡୁ ଫୁଲ୍ ଦୁଇ ମାଲ୍ ଗୋଲାପ ହୁଁ ଆଉ ସେ ଚୁନା ଫୁଲ ପଲଥିନ୍ ୟେ ବୋଲେ ଜରି ସବୁଟା କେତେ ଟଙ୍କା ହେବା କି ହେଉ ତା ହେଲେ ପଚାଶ ଟଙ୍କା ଆଡ଼ଭାନ୍ସ ଦେଇ ଫୋନ ପେ କରି ଦେଉଛେଁ ଆଉ ପଚିଶ ତାରିଖରେ ପଠାଇଦେମି ଭାଇକୁ ପଠାଇଦେମି ହା ହେଉ ଦିଦି ରଖୁଛି